ନୂଆଖାଇ ତିହାର୍ରକେ ଆମର ଛୋଟ୍ ଛୋଟ୍ କଲାକାର ଅଛନ୍ ଯେନ୍ମାନେକ ଷ୍ଟେଜ୍ ପ୍ରୋଗ୍ରାମ୍ରେ ସେମାନେ ବହୁତ ଡ଼୍ୟାନ୍ସ କମେଡ଼ି ତାପରେ ବହୁତ୍ କିଛି ସେମାନେ କରସନ୍ ଗୀତଗୁତା ଗାଇକିରି ବହୁତ ମଜା ମସ୍ତି କର୍ସନ୍ ନୂଆଖାଇ ତିହାରେ ଆମର୍

ଆମର୍ ତିହାରେ ନୂଆଖାଇ ଯେ କି ଆମେ ସେ ସରିଆ ଧାନ୍ ନି ହେଲେ କି କି ନି ଚଲୁ ସେଥି ହିଁ ଆମେ ନୂଆ ଚୁରାକଣ ହିଁ ବନାସୁଁ ମେଲେ ସେଟା ପହଲା ଭାଜି ଦିସୁଁ ତାପରେ ସେଟାକେ କୁଟି ଯାଇସୁଁ କୁଟିିକ ଆଣି ସାରିଲା ପରେ ସେଟକି ଆମେ କେଲିକିରି ଚୁଡ଼ାକୁଡ଼ା ବନାସୁଁ ଚୁରାକୁଡ଼ା ବନଲେ ତାପରେ ଆମେ ସେଟା ଗୁର୍ ଗୁଡ଼ା ଦେଇକିରି ଖିଆସୁ ତାପରେ ସେଟା ସରିଲେ ସବୁ ଆମେ ସବୁକୁ ବଡ଼ମାନଙ୍କୁ ଆମେ ହିଁ ଜୁହାର କର୍ସୁଁ ଜୁହାର କରି ସାରିଲା ପରେେ ଆମେ ସେଇ କ ଛୋଟ ଛୋଟ କଲାକାର ଯେନ୍ମାନେେ ଅଛନ୍ ଆମେ ସେମାନଙ୍କୁ ଯେ ପ୍ରୋଗ୍ରାମ୍ ଥିସି ବଲେ ସେମାନେ ନୂଆଖାଇ ଭେଟ୍ ଘାଟ ଲାଗି ଆମେ ସେମାନଙ୍କୁ ଦେଖ୍ବାର୍ ଲାଗି ଯାଏସୁ ସେମାନେ ବହୁତ ଡ଼୍ୟାନ୍ସ ପ୍ରୋଗ୍ରାମ୍ କରସନ୍ ଆମ ଆମ ଓଡ଼ିଶାରେ ଲିଙ୍ଗଗତ ସମ୍ମାନତା ଦ୍ୱାରା ସମସ୍ତେ ପିଲା ଓ ଟୁକେଲ୍ ସମସ୍ତେ ନାସନ ସମ୍ବିଧାନର ଧାରା ଚଉଦରେ ଲିଙ୍ଗଗତ ସମାନତା ଥାଏ ଜାତୀୟ ଧର୍ମ ବର୍ଣ୍ଣ ଲିଙ୍ଗ ନିରପ ଶେଷରେ ସମସ୍ତେ ସମାନ ଏବଂ ସମସ୍ତଙ୍କର ସମାଜ ଅଧିକାର ଅଛି ସମସ୍ତେ ଏକା ସାଙ୍ଗରେ କାମ୍ କରୁଛନ୍ତି ଏବଂ ସବୁ କାମ୍ ଟୋକେଲ୍ ପିଲା ମଧ୍ୟ କରିପାର୍ସ କରିପାରନ୍ତି ଏବଂ ସବେ ସବୁ କାମ କରି ପାର୍ସନ୍ ଏଖେ ସାରି